ଆପଣ କିଷ୍ଣା ଆପଣ କିଷ୍ଣା ରେଷ୍ଟୁରାଣ୍ଟରୁ କହୁଛନ୍ତି ତ ଆଜ୍ଞା ଆଜ୍ଞା ମୁଁ ଗୋଟେ କ୍ୟାସ୍ ଅନ୍ ଡେଲିଭରି ପାଇଁକା ଆପଣଙ୍କୁ ଗୋଟା ଅର୍ଡ଼ର ଦେଇଥିଲି ଆଉ ଆପଣ ତ କହୁଛନ୍ତି ଯେ ଆପଣଙ୍କର କ୍ୟାସ୍ ଅନ୍ ଡେଲିଭରି ନାହିଁ ଆଉ ଯଦି କ୍ୟାସ୍ ଅନ୍ ଡେଲିଭରି ସୁବିଧାଟା ନାହିଁ ତାହେଲେ ଆପଣ ଅର୍ଡ଼ରଟା କ୍ୟାନସଲ୍ କରିବେ ଆଉ ଆପଣ ଯଦି କ୍ୟାସ୍ ଅନ୍ ଡେଲିଭରିଟା ଯଦି ରଖନ୍ତେ ତା'ହେଲେ ଆମକୁ ଟିକେ ସୁବିଧା ହୁଅନ୍ତା ଆଉ ଆମେ ବି ସୁବିଧାରେ ପାଇପାରନ୍ତୁ ଆଉ ଆପଣ ସେ ସୁବିଧାଟାକୁ ଟିକେ ରଖିଲେ ଟିକେ ଭଲ ହୁଅନ୍ତା ଆଉ ଆପଣ ସେ ସୁବିଧାଟାକୁ ରଖୁନାହାନ୍ତି କାହିଁକି ଆଉ ଟିକେ ଦୟାକରି ଏ ସୁବିଧାଟାକୁ ଟିକେ ରଖନ୍ତୁ ଆଉ